ମୋବାଇଲ୍ ଫୋନ୍ଟି ଆମର ଏବେ ଯୋଉ ମୋ ଏବେ ଯୋଉ ମୋବାଇଲ୍ ୟୁଜ୍ କରୁଛନ୍ତି ଆଣ୍ଡ୍ରୋଏଡ଼୍ ମୋବାଇଲ୍ ଲୋକ ୟୁଜ୍ କଲେଣି ଆଗରୁ ଥିଲା ଦିନ ଥିଲା ଲୋକେ ମୋବାଇଲ୍ ୟୁଜ୍ କରୁନଥିଲେ କିପ୍ୟାଡ଼୍ ୟୁଜ୍ କରୁଥିଲେ କିପ୍ୟାଡ଼୍ ପୂର୍ବରୁ ଲୋକ ଟେଲିଫୋନ୍ ୟୁଜ୍ କରୁଥିଲେ ତା' ପୂର୍ବରୁ ଲୋକ ମୋବାଇଲ୍ ମଧ୍ୟ ୟୁଜ୍ କରୁନଥିଲେ ଚିଠି ମାଧ୍ୟମରେ ଲୋକ ଦିଆନିଆ ଚାଲିଥିଲା ଦିନ ସବୁ ଚାଲିଥିଲା କିନ୍ତୁ ଏବେ ଯେଉଁ ମୋବାଇଲ୍ ଆସିଗଲା ଲୋକଙ୍କୁ ବହୁତ ଗୁଡ଼ିଏ ସାହଯ୍ୟ କରୁଛି ଲୋକଙ୍କର ଚିଠି ଦିଆନିଆ ଏବେ ମୋବାଇଲ୍ ଇମେଲ୍ ସାହାଯ୍ୟରେ ହୋଇପାରୁଛି ମୋବାଇଲ୍ର ମୋବାଇଲ୍ ସାହାଯ୍ୟରେ ଲୋକ ଏଣ୍ଟରଟେନମେଣ୍ଟ୍ ହୋଇପାରୁଛନ୍ତି ଲୋକ ବହୁତ କିଛି ଭିଡ଼ିଓକଲ୍ ମାଧ୍ୟମରେ ମଧ୍ୟ ଲୋକ କଥାବାର୍ତ୍ତା ହେଇପାରୁଛନ୍ତି ମୋବାଇଲ୍ର ପିଲାମାନେ ମଧ୍ୟ ଆଉ ଆଜିକାଲି ପିଲାମାନେ ଷ୍ଟୁୁଡ଼େଣ୍ଟ୍ ମଧ୍ୟ ମୋବାଇଲ୍ ସାହାଯ୍ୟରେ ବହୁତ କିଛି ଅନଲାଇନ୍ କ୍ଲାସ୍ ମଧ୍ୟ କରିପାରୁଛନ୍ତି ଯାହାଦ୍ୱାରା ତାଙ୍କର ଯେଉଁ ଡାଉଟ୍ ରହୁଛି ସେ କ୍ଳିୟର୍ ହୋଇପାରୁଛି ମୋବାଇଲ୍ ବିଶେଷ କରି ଖାଲି ଯୁବକମାନେ ୟୁଜ୍ କରୁନାହାନ୍ତି ବୃଦ୍ଧ ପିଲାମାନେ ମଧ୍ୟ ଛୋଟ ଛୋଟ ପିଲାମାନେ ମଧ୍ୟ ଏବେ ବୃଦ୍ଧମାନେ ମଧ୍ୟ ମୋବାଇଲ୍ ୟୁଜ୍ କଲେଣି ଗୋଟେ ଛୋଟ ପିଲାଟି ଯଦି କାନ୍ଦୁଛି କିମ୍ବା ଅଳି କରୁଛି ମାଆଟି ମଧ୍ୟ କ'ଣ କରୁଛି ମୋବାଇଲ୍ଟି ଦେଇ ତାକୁ ବୁଝେଇ ଦେଉଛି ମୋବାଇଲ୍ରେ କାର୍ଟୁନ୍ ଲଗେଇ ଦେଉଛି ଗୀତ ଲଗେଇ ଦେଉଛି ମୋବାଇଲ୍ଟି ତାକୁ ଶାନ୍ତ କରିଦେଉଛି ସେପରି ବୟସ୍କ ଲୋକ ମଧ୍ୟ ଏବେ ମୋବାଇଲ୍କୁ ମଧ୍ୟ ଆଣ୍ଡ୍ରୋଏଡ଼୍ ମୋବାଇଲ୍କୁ ଆପଣେଇଲେଣି ଦିନ ଥିଲା ଲୋକ କିପ୍ୟାଡ଼୍ ମୋବାଇଲ୍ ଧରୁଥିଲେ ଏବେ ଫୋର୍ ଜି ଫାଇବ୍ ଜି ଆସିଲା ପରେ ଲୋକ ବିଶେଷ କରି ମୋବାଇଲ୍ ୟୁଜ୍ କରୁଛନ୍ତି ଆଣ୍ଡ୍ରୋଏଡ଼୍ ମୋବାଇଲ୍ ୟୁଜ୍ କରୁଛନ୍ତି ଯାହାଦ୍ୱାରା ଲୋକଙ୍କ ଦୂର ଦୂର ସ୍ଥାନରେ ଯଦି କାହାର ପରିଚିତ ବ୍ୟକ୍ତି ପୁଅ ହେଉ ଝିଅ ହେଉ ଯଦି ବିଦେଶରେ ଚାକିରୀ କରନ୍ତି ତାଙ୍କ ସହିତ ସମ୍ପର୍କ ରଖି ପାରୁନାହାନ୍ତି ମୋବାଇଲ୍ ସାହାଯ୍ୟରେ ମଧ୍ୟ ଯାହା ହେଉ ତାଙ୍କ ସହିତ କଥାବାର୍ତ୍ତା ହୋଇପାରୁଛନ୍ତି ଦିନ ଥିଲା ବାପା ମାଆ ଅପେକ୍ଷା କରୁଥିଲେ ପିଲାମାନେ କେବେ ଆସିବେ କେବେ ଆସିବେ ତାଙ୍କ ପିଲାମାନେ ତାଙ୍କ ଦର୍ଶନ କରିବେ ଯଦି ଅସୁବିଧା ପଡ଼ୁଛି ଦେହ ରୋଗାକ୍ରାନ୍ତ ହେଉଛନ୍ତି ବାପା ମାଆ ଏବେ କୌଣସି ବ୍ୟକ୍ତି ଜଣକର ଅସୁବିଧାରେ ପଡ଼ିଲା ଆକ୍ସିଡେଣ୍ଟ୍ ହେଲା କିମ୍ବା କୌଣସି ଗୋଟା ଅସୁବିଧା ପଡ଼ିଲା ସେ ତା' ଫୋନ୍ ସାହାଯ୍ୟରେ ସେ ଅନ୍ୟକୁ ଖବର ଜଣେଇ ପାରୁଛି ଅନ୍ୟର ଅସୁବିଧା ସୁବିଧା ବୁଝି ପାରୁଛି ନିଜ ଲୋକ ସହିତ ପରିଚିତ ହୋଇପାରୁଛନ୍ତି ଦୂର ଦୂର ସ୍ଥାନରେ ଯେଉଁ ବନ୍ଧୁମାନେ ଶ୍ରେଣୀ ସରିଲା ପରେ କ୍ଲାସ୍ ସରିଲା ପରେ ମିଶି ପାରନ୍ତି ନାହିଁ ସିଏ କ'ଣ ହୁଏନା ପରବର୍ତ୍ତୀ ସମୟରେ ମୋବାଇଲ୍ ସାହାଯ୍ୟରେ ମଧ୍ୟ ତାଙ୍କ ସହିତ ସମ୍ପର୍କ ପୁଣି ବି ମଧ୍ୟ ଗଢ଼ି ଉଠେ ବୟସ୍କ ଲୋକ ମଧ୍ୟ ସେହିପରି ଭାବେ ସିଏ ବି ଆସ୍ତେ ଆସ୍ତେ ଯେତେବେଳେ ବୟସ ପରିଣତ ବୟସ ଆସେ ସିଏ ବି ମଧ୍ୟ ମୋବାଇଲ୍ ମୋବାଇଲ୍ର ବ୍ୟବହାର ମଧ୍ୟ ଆଜିକାଲି ସ୍ତ୍ରୀ ଲୋକମାନେ ମଧ୍ୟ ବ୍ୟବହାର କଲେଣି ସିଏ ମଧ୍ୟ ମୋବାଇଲ୍ରୁ ନ୍ୟୁଜ୍ ପଢ଼ି ପାରୁଛନ୍ତି ରୋଷେଇ କାର୍ଯ୍ୟ ମଧ୍ୟ ଅନେକ କିଛି ଶିଖି ପାରୁଛନ୍ତି ଯାହା ଦ୍ୱାରା ତାଙ୍କ ରୋଷେଇର ନୂଆ ନୂଆ ରେସିପି ତାଙ୍କୁ ଜଣା ପଡ଼ୁଛି ଏବଂ ଯାହା ଦ୍ୱାରା ସିଏ ମଧ୍ୟ କିଛି ମୋବାଇଲ୍ର ବ୍ୟବହାର କରୁଛନ୍ତି ସେହିପରି ଭାବେ ବୟସ୍କ ଲୋକ ମଧ୍ୟ ନ୍ୟୁଜ୍ ପଢ଼ି ପାରୁଛନ୍ତି କ୍ରିକେଟ୍ ଦେଖି ପାରୁଛନ୍ତି ବିଭିନ୍ନ ଗୀତ ତାଙ୍କ ପୁରୁଣା କାଳିଆ ଗୀତ ଯାହାକି ସେ ମୋବାଇଲ୍ରେ ସେ ଗୀତ ସେ ଭୁଲି ଯାଇଛନ୍ତି ତାଙ୍କ ପିଲାଦିନର ଗୀତ ମୋବାଇଲ୍ରେ ମଧ୍ୟ ସେ ସର୍ଚ୍ଚ କରି ଦେଖିପାରୁଛନ୍ତି ଆଉ ଆଜିକାଲିର ଯୁବ ସମାଜ ମୋବାଇଲ୍କୁ ବହୁତ ଏକ ୱାନ୍ ଟାଇମ୍ ଅଫ ଟିଚର୍ ଗାଇଡ଼ିଙ୍ଗ୍ ବୋଲି ଭାବି ନେଲେଣି ମାନେ ମୋବାଇଲ୍ ବିନା ମଧ୍ୟ ଲୋକ କିଛି ମୁହୂର୍ତ୍ତ ତାଙ୍କ ମାନେ ନିକେ ଅନକମ୍ଫଟେବୁଲ୍ ଫିଲ୍ କରୁଛନ୍ତି ଯଦି ମୋବାଇଲ୍ ତାଙ୍କ ପାଖେରେ ନଥାଏ ମୋବାଇଲ୍ଟି ଅତି ଆବଶ୍ୟକ ହୋଇଗଲାଣି ଏବେକା ସମୟରେ ଯେ କି ଲୋକଙ୍କୁ ବହୁତ ଗୁଡ଼ାଏ ଅସୁବିଧାରୁ ସେ ସୁବିଧା ଦେଉଛି କାଲକୁଲେସନ୍ ହେଉ ମୋବାଇଲ୍କୁ ମୋବାଇଲ୍ଟି ଆମକୁ ବହୁତ ଅନ୍ୟ ଅନ୍ୟ କାର୍ଯ୍ୟରେ ମଧ୍ୟ ମୋବାଇଲ୍ ଆମକୁ ସାହାଯ୍ୟ କରୁଛି ଆଉ ଆଣ୍ଡ୍ରୋଏଡ଼୍ ମୋବାଇଲ୍ର ଯେଉଁ ସବୁ ସୁବିଧା ରହିଛି ଯିଏକି ଦିନକୁ ଦିନ ପିଲାମାନଙ୍କୁ ଡ୍ରଇଁ କରିବାରେ ମଧ୍ୟ ସାହାଯ୍ୟ କରୁଛି କିଛି ଆନିମେସନ୍ ଶିଖିବାର ହେଉ କିଛି ଭିଡ଼ିଓ ଏଡ଼ିଟିଙ୍ଗ୍ କରିବାରେ ହେଉ କିମ୍ବା ଇମେଜ୍ ଏଡ଼ିଟିଙ୍ଗ୍ କରିବାରେ ହେଉ ଫଟୋ ଉଠେଇବାରେ ହେଉ ଭିଡ଼ିଓ କରିବାରେ ହେଉ ଆଗରୁ ସମୟ ଥିଲା ଲୋକ କ୍ୟାମେରା ଉପରେ ନିର୍ଭର କରୁଥିଲେ ଫଟୋଗ୍ରାଫର୍ ଉପରେ ନିର୍ଭର କରୁଥିଲେ କିନ୍ତୁ ଏବେ ଲୋକମାନେ ମୋବାଇଲ୍ ସାହଯ୍ୟରେ ନିଜର ସ୍ମୃତିକୁ ସାଇତି ରଖିପାରୁଛନ୍ତି ମୋବାଇଲ୍ ସାହଯ୍ୟରେ ସେଭ୍ କରି ରଖୁଛନ୍ତି ବିଭିନ୍ନ ପ୍ରକାର ସୋସିଆଲ୍ ମିଡ଼ିଆଲ୍ ମୋବାଇଲ୍କି ଛାଡ଼ୁଛନ୍ତି ଯାହାଦ୍ୱାରା ସେ ଜିନିଷଟି ତାଙ୍କ ପାଖରେ ଅଧିକ ଦିନ ରହୁଛି ଆଉ ଯାହାକି ମୋବାଇଲ୍ ଏବେ ଲୋକମାନଙ୍କୁ ବହୁତ ସାହାଯ୍ୟ କରୁଛି ଦିନୁକୁ ଦିନ ପରବର୍ତ୍ତୀ ସମୟରେ ମୋବାଇଲ୍ ହିଁ ଲୋକମାନଙ୍କର ଏକ ଆମୋଘ ଅସ୍ତ୍ର ଭାବରେ ପରିଚିତ ହେବ ଆଉ ଏବେ ତ ଆଣ୍ଡ୍ରୋଏଡ଼୍ ମୋବାଇଲ୍ ଲୋକ ବହୁତ ବହୁତ ଲୋକ ୟୁଜ୍ କଲେଣି ଏଇ ପାଞ୍ଚ ଦଶ ବର୍ଷ ହେବ ମୋବାଇଲ୍ର ଉଦ୍ଭାବନ ହୋଇଛି କିନ୍ତୁ ମୋବାଇଲ୍ର ୟୁଜର୍ ମାନେ ଦିନକୁ ଦିନ ବଢ଼ିବାରେ ଲାଗିଛନ୍ତି ଏବେ ଫାଇବ୍ ଜି ଲଞ୍ଚ ହୋଇଛି ଯାହାକି ଫାଇବ୍ ଜି ମଧ୍ୟ ଲୋକମାନଙ୍କୁ ବହୁତ ସାହଯ୍ୟ କରୁଛି ଇଣ୍ଟର୍ନେଟ୍ କେଉଁ ଜାଗାରେ ବେଳେ ବେଳେ ନେଟ୍ ଶ୍ଲୋ ପ୍ରୋବ୍ଲେମ୍ ହେଉଛି ମୋବାଇଲ୍ର ଇଣ୍ଟର୍ନେଟ୍ ପ୍ରୋବ୍ଲେମ୍ ହେଉ ମୋବାଇଲ୍ର ଡାଟା ପ୍ରୋବ୍ଲେମ୍ ହେଉ ବା ମୋବାଇଲ୍ର ଷ୍ଟୋରେଜ୍ ପ୍ରୋବ୍ଲେମ୍ ହେଉ ଯାହାକି ଏବେ ଆଜିକାର ଟେକ୍ନୋଲୋଜି ମାନେ ଆଇଟିଆର୍ ମାନେ ତା'ର ବୈଜ୍ଞାନିକ ମାନେ ତା'ର ସଲ୍ୟୁସନ୍ ବାହାର କରୁଛନ୍ତି ଯାହାକି ଲୋକମାନଙ୍କୁ ସାହଯ୍ୟ ହେଉଛି ବିଭିନ୍ନ ପ୍ରକାର ଅସୁବିଧା ମୋବାଇଲ୍ ଦ୍ୱାରା ଏବେ ସମ୍ମୁଖୀନ ହୋଇପାରୁଛି ଯାହାକି ଲୋକଙ୍କୁ ବହୁତ ମୋବାଇଲ୍ ସାହାଯ୍ୟ କରୁଛି